ହଁ ହ୍ୟାଲୋ ମୁଁ ଯେଉଁ ଫିଲିପ୍ସ ଟିଭିଟା କିଣିଥିଲି ହଁ ପାଞ୍ଚ ବର୍ଷ ଗ୍ୟାରେଣ୍ଟି ଦେଇଥିଲେ ଆପଣ ଭଲ ଏ ପର୍ଯ୍ୟନ୍ତ ବି ପାଞ୍ଚ ବର୍ଷ ପ୍ଲସ ହୋଇ ଗଲାଣି ସେଥିରେ କିଛି ଟଙ୍କାଟିଏ ବି ଆମେ ଖର୍ଚ୍ଚ କରିନୁ ଆଉ ପିଲା ମାନେ ଦିନ ରାତି ଦେଖିଲେ ସୁଦ୍ଧା ବି ସେ ଏତେ ୟୁଜ କରୁଛନ୍ତି ତଥାବି ଏ ପର୍ଯ୍ୟନ୍ତ କେଉଁଠି ଟିକିଏ କେତେବେଳେ ମୁଁ ଏଥିରେ ଟଙ୍କାଟେ ଖର୍ଚ୍ଚ କରିନି ବହୁତ ଏବେ ସାତ ବର୍ଷ ହୋଇ ଗଲାଣି ବଢ଼ିଆ ଟିଭି ଲାଷ୍ଟିଙ୍ଗ କଲା ଆଉ ଏମିତିଆ ଟିଭି ଗୋଟେ ପଡ଼ିଲା ଭଲ ପଡ଼ିଲା ଟିଭି ଟା ଆଉ